ଆଜିକାଲି ଯୋଗ ଶିଖାଇବା ପାଇଁ ସବୁ କେନ୍ଦ୍ରଗୁଡ଼ିକ ଅଛି ସେଠାରେ ନାଠି ମାଧ୍ୟମରେ ଯୋଗ କରାଯାଉଛନ୍ତି ନାଚି ମଧ୍ୟରେ ଯୋଗ କରିବା ଦ୍ୱାରା ଆମ ଦେହ ଦେହ ସୁସ୍ଥ ରହିଥାଏ କାରଣ ନାଚି ନାଚି କରିବା ଦ୍ୱାରା ଆମ ଶରୀରର ରୋଗ ପ୍ରତିଶୋଧର ସୁଧୁକ ବଡ଼ ବଢ଼ାଏ ନାଟି କରିବା ଫଳରେ ଆମ ଗୋଡ଼ ହାତ ପୁରା ଶରୀର ଚ ଚଳପ୍ରଚଳ ହୋଇଥାଏ ନାଚିବା ସମୟରେ ଲୋକମାନେ ନିଜ ନିଜ ମନରେ ଖୁସି ଅନୁଭବ କରିବାକୁ ଚାଲୁଛନ୍ତି ନାଟି କରିବା ନାଟି କରିବା ଫଳରେ ଶରୀର ଆମର ସେ ଗୀତ ସହିତ ଛୁମି ଝୁମି ଉଠିଥାଏ ଯାହାଫଳରେ ନାଚିଲେ ଆମକୁ ଖୁସି ଲାଗେ ଯେଉଁ ଲୋକମାନେ ମୋଟା ଥାଆନ୍ତି ସେମାନେ ପ୍ରତିଦିନ ଚାଲିବା ଦ୍ୱାରା ସେମାନଙ୍କ ଶରୀର ଝୁମି ଭଟିଥାଏ ଏବଂ ଶରୀର ମଧ୍ୟ ଚୁ ଚୁମି ଉଠେ ନାଚିବା ଫଳରେ ବହୁତ ଖୁସି ଲାଗେ